ଆମେ ଏଥିରେ ଆମ ପରିବାର ସହ ବଡ଼ଜୁଡ଼ି ବନ୍ଧ ବୁଲିବାକୁ ଯାଇଥିଲୁ ବଡ଼ଜୁଡ଼ି ବନ୍ଧ ହେଲା ମାନେ ମାନେ ମାନେ ତୀର୍ଥ ଜାଗା ତୀର୍ଥ ଜାଗା ତ ନୁହେଁ ସେ ଭିତରେ ବି ସେ ହେଉଛି ଅନ୍ୟତମ ସେଥିରେ ବେଶୀ ଖୁସିଲାଗେ ସେଥିରେ ମଣିଷମାନେ ମାଛ ଧରିଥାନ୍ତି ବହୁତ ବଡ଼ ବନ୍ଧ କିଛି ଲୋକ ବନ୍ଧ ସାଇଟରେ ଖଡ଼ା ବି ପକଉଥାନ୍ତି ବିଲ ସାଇଡ଼ରେ ଚାଷବାସ ହେଇଥାଏ ସେ ଦେଖି ବହୁତ ଖୁସିଲାଗେ ସେଥିରେ ବହୁତ ବଡ଼ ବଡ଼ ମାଛ ବି ଅଛନ୍ତି ବହୁତ ହଂସ ବି ଅଛନ୍ତି ସେଥିରେ ବନ୍ଧ ସାଇଡ଼୍ରେ କେନାଲ ହେଇଛି କେନାଲ ସାଇଡ଼୍ରେ ଲୋକମାନେ ବହୁତ ବୁଲାବୁଲି ବି କରନ୍ତି ତା' ତାପରେ ବି ସେଠି ଲୋକମାନଙ୍କର ନାଇଁ ସେଠି ବହୁତ ମେଳା ମହୋତ୍ସବ ବି ବି ହୁଏ ଗୋଟିଏ ବୁଲିବା ପାଇଁ ସେଠିକୁ ବହୁତ ଦୂରିବାର ଦୂରର ଲୋକ ଆସନ୍ତି